ବିଜେଡ଼ି ଆମ ରାଜ୍ୟରେ ବହୁତ ଶାସନ ଶାସନ କରୁଛନ୍ତି ତାପରେ ଆମର ବହୁତ ସାହାଯ୍ୟ ସହଯୋଗ କରୁଛନ୍ତି ଆମ ଗ୍ରାମାଞ୍ଚଳରେ ବହୁତ ସାହାଯ୍ୟ ସହଯୋଗ କରୁଛି ତାପରେ ବହୁତ କାମ ଆମକୁ ଦେଉଛନ୍ତି ଆମେ ମାନେ ବହୁତ ଖୁସି ଅଛୁ ସାହାଯ୍ୟ ସହଯୋଗର ହାତ ଆମ ପାଇଁ ତ ବହୁତ ବହୁତ ବହୁତ ପ୍ରକାର କାମ ମହିଳାଗୋଷ୍ଠୀ ମାନଙ୍କ ପାଇଁ ଆସୁଛି ଏ ତାପରେ ଆମେ ସେ କାମ ନେଇ କରି ବହୁତ ଉପକୃତ ମଧ୍ୟ ହେଉଛୁ ତାପରେ ଆମେ ମହିଳାଗୋଷ୍ଠୀ ମାନେ ବିଭିନ୍ନ ପ୍ରକାର କାମ କରି ଆମ ଘରର ଭରଣ ପୋଷଣ ବି କରିପାରୁଛୁ ସମସ୍ତେ ମହିଳାଗୋଷ୍ଠୀ ଏକତ୍ରିତ ହୋଇ ବହୁତ ପ୍ରକାର କାମ ଆମେ ନେଇ ବିଜେଡ଼ି ଦଳକୁ ଆମେ ଧନ୍ୟବାଦ କରୁଛୁ ଆମେମାନେ ଏହି କାମ ସବୁ ପାଇ ବହୁତ ଖୁସି ହୋଇଥାଉ ତାପରେ ଆମେମାନେ ବିଜେଡ଼ି ଦଳକୁ ଧନ୍ୟବାଦ ଦେଉ ସବୁ କାମ କରି ଆମେ ଖୁସି ହୋଇଥାଉ ବିଜେଡ଼ି ଦଳ ଆମ ପାଇଁ ବହୁତ ରାଜ୍ୟରେ ବହୁତ ସହଯୋଗ ତାଙ୍କର ଅଛି ବହୁତ କାମ ବହୁତ କାର୍ଡ଼ ସବୁ ଦେଇଛନ୍ତି ସେଥିରେ ରୋଗ ସବୁ ଅପରେସନ ଫଫରେସନ ବି ସେଥିରେ ହେଉଛି ଗରିବ ଲୋକମାନେ ସବୁ ଉପକୃତ ପାଉଛନ୍ତି ତାପରେ କାର୍ଡ଼ ଜରିଆରେ ସୁବିଧା ସବୁ ପାଉଛନ୍ତି ସାହାଯ୍ୟ ସହଯୋଗ ପାଇ ପାଉଛନ୍ତି